ଆମ ଅଞ୍ଚଳର ପାରମ୍ପରିକ ଖେଳଗୁଡ଼ିକ ହେଲା ନଟୁ କୁଆବାଡ଼ି କାଚ କଉଡ଼ି ଲୁଚାଲୁଚି ଚୋର ପୋଲିସ୍ କୁମ୍ଭୀର ତୋ ପାଣିରେ ଓ ତାସ୍ ଆଉ ବହୁଚୋରି ଖେଳ ଏ ସବୁକୁ ପିଲାଠୁ ଆରମ୍ଭକରି ବୁଢ଼ା ଯାଏଁ ସମସ୍ତେ ଖେଳିଥାନ୍ତି ଓ ଆର ଅନେକ ମଜା ନେଇଥାନ୍ତି ନଟୁକୁ ବୁଲେଇବା ପାଇଁ ଏକ ଲମ୍ବା ସୂତା ସାହାଯ୍ୟରେ ମୁନିଆ ଆକାର ଏକ କାଠ ଗୋଲ୍କୁ ସୂତାରେ ଗୁଡ଼ାଇ ବୁଲେଇ ଖେଳିଥାନ୍ତି ଏହାପରେ ପିଲାମାନେ ବାଟି ଗୋଲଗୋଲ କାଚକୁ ଖେଳିବାକୁ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି ଏହା ବାଦ୍ ପିଲାମାନେ ବହୁଚୋରି ଖେଳ ମଧ୍ୟ ଖେଳିଥାନ୍ତି ଓ ବାସ୍କେଟ୍ ବଲ୍ ଖେଳିବାକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି ସେଥିରେ ସାତଟି ପଥରକୁ ଗୋଟେ ଉପରେ ଆଉ ଗୋଟେ ରଖାଯାଏ ଓ ଗୋଟିଏ ଦଳ ସେଇ ବାସ୍କେଟ୍ କୁ ବଲ୍ ରେ ମାରି ପକାନ୍ତି ଓ ଅନ୍ୟ ଦଳ ସେମାନଙ୍କୁ ଅଟକାନ୍ତି ସେଇ ବାସ୍କେଟ୍ ସଜାଡ଼ିବାରେ ଏଇ ଖେଳରେ ଗୋଟିଏ ଦଳରେ ସାତ ଜଣ ସଦସ୍ୟ ଥାଆନ୍ତି ଓ ଖେଳିବାକୁ ବେଶ୍ ଆନନ୍ଦ ଆସିଥାଏ ସେହିପରି ଗାଁ'ର ଯୁବକମାନେ ଅଧିକାଂଶ କବାଡ଼ି ଖେଳିବାକୁ ପସନ୍ଦ କରିଥାନ୍ତି ଓ ଗାଁ'ର ବୃଦ୍ଧ ଲୋକମାନେ ଯୁବକମାନଙ୍କୁ ଉତ୍ସାହିତ କରିଥାନ୍ତି ଓ ବସି ସେଇ ଖେଳ ଦେଖନ୍ତି ଓ ଗାଁ'ର କେତେକ ଲୋକ ବୟସ୍କ ଲୋକ ସବୁ ମିଶି ଗାଁ ବରଗଛ ପାଖରେ ଦିନ ବା ସନ୍ଧ୍ୟା ସମୟରେ ତାସ୍ ଖେଳ ଖେଳିଥାନ୍ତି ଆମ ଗାଁ'ର ମହିଳାମାନେ ବା ଝିଅପିଲା ମାନେ କାଚ କଉଡ଼ି ଖେଳ ଖେଳନ୍ତି ସେଇ ଖେଳ ଖେଳିବା ପାଇଁ ଚକ୍ ଖଡ଼ି କିମ୍ବା କୌଣସି ଚିହ୍ନ ଥିବା ଖଡ଼ିରେ ସେମାନେ ଭୂମିରେ ଗାର ଟାଣି ସେଥିରେ ଚାରିଜଣ ଏକା ସାଙ୍ଗେ ଖେଳନ୍ତି ଏହିପରି ବିଭିନ୍ନ ପ୍ରକାର ପାରମ୍ପରିକ ଖେଳ ରହିଛି ଆମ ଅଞ୍ଚଳରେ ଯାହାକୁ ଖେଳି ସମସ୍ତେ ଆନନ୍ଦରେ ନିଜ ସମୟ କାଟନ୍ତି ଓ ପରସ୍ପର ସହ ମଧ୍ୟ ସମୟ କାଟି ଏହାର ମଜା ନେଇଥାନ୍ତି